ମୋର ବ୍ୟକ୍ତିଗତ ଲକ୍ଷ୍ୟ କିମ୍ବା ଆକାଂକ୍ଷା ହେଉଛି ଗୋଟିଏ ଭଲ ସିଭିଲ୍ ସର୍ଭିସ ଯେଉଁଥିପାଇଁ ମୁଁ ସର୍ବଦା ପରିଶ୍ରମ କରେ ଆଉ ପରିଶ୍ରମ ମାନେ ସକାଳୁ ଉଠିକି ପଢ଼ିବା ଠିକ ଟାଇମ୍ ରେ କିଛି ଟାଇମ୍ ଟେବଲ୍ ବନାଇକି ପଢ଼ିବା ଏମିତି ବହୁତ କିଛି ପରିଶ୍ରମ କରେ ଆଉ ସେ ପରିଶ୍ରମ ଏଥିପାଇଁ କରୁଛି କିନ୍ତୁ ସେ ସିଭିଲ୍ ସର୍ଭିସଟା ମୁଁ ଯେମିତି ହାସଲ କରିବି ପରିଶ୍ରମ କରିବାଦ୍ଵାରା ଗୋଟିଏ ଜିନିଷ ପ୍ରେରଣା ମିଳେ ଆମକୁ କି କିଛି ପାଇବାପାଇଁ ହେଲେ କିଛି କଷ୍ଟ କରିବା ଆବଶ୍ୟକ କଥାରେ ଅଛି ଯେମିତି କଷ୍ଟ କଲେ କୃଷ୍ଣ ମିଳେ ସେହିଭଳି ମୁଁ ବି ଯେମିତି ପରିଶ୍ରମ କରୁଛି କରୁଛି ମୋତେ ଦିନେ ନିଶ୍ଚୟ ମୋର ଫଳ ମିଳିବ ଯେମିତି ମୋ କୃଷ୍ଣ ମିଳିବ ମୋତେ